ହେଲୋ କ'ଣ ବେପାର ବଢ଼ାଅ ହେଉନି ଲୋନ୍ ଫୋନ୍ କଥା ମୁଁ ବୁଝିବି ବେପାର ତୁମେ ବଢ଼େଇ ଚାଲ ବେପାର କ'ଣ ହେଉନି ସୁବିଧା ଜିନିଷ ଆସିବା କଥା ମୁଁ ବୁଝିବି ଏଠୁ ନହେଲେ କଟକ ମାଲ୍ ଗୋଦାମରୁ ଆସିବ କଟକ ମାଲ୍ ଗୋଦାମ ନ ଗଲେ କଲିକତାରୁ ଆସିବ ଆସିବା ଦାୟିତ୍ୱ ମୁଁ ବୁଝିବି ଯେକୌଣସି ଯାହା ହେବ ମୁଁ ବୁଝିବି ବେପାର ବଢ଼ାଅ ବେପାର କଥା ମୁଁ ବୁଝିବି ବ୍ୟାଙ୍କ ଲୋନ୍ ଫୋନ୍ କଥା ମୁଁ ବୁଝିବି ଯେତେ ଯାହା ହବ ଅସୁବିଧା ମୁଁ ବୁଝିବି ବେପାର ବଢ଼ାଅ ଲୋକ ଆସିକି ଲୋକଙ୍କ ସାଙ୍ଗରେ ଭଲରେ ଭାବରେ କଥା ହେଲେ ସିନା ଲୋକ ଆସିକି ନେବେ କିଏ କ'ଣ କହିବ ଲୋକଙ୍କ ସାଙ୍ଗରେ ଭଲ ଆଚାର ବ୍ୟବହାର ଭଲ କଲେ ଲୋକ ଆସିକି ନେବେ ଯେଉଁ ଯେକୌଣସି ଉପାୟରେ ମୁଁ ଆଣି ତୁମ ପାଖରେ ଦେବି ପାର୍ସପୋର୍ଟର ଇନ୍ପୁଟ୍ ଦାୟିତ୍ୱ ମୋର ତମେ ଖାଲି ବେପାର କରିଚାଲ ନଆସିଲେ ବେପାର ବଢ଼େଇବ ଫୁଣି କେମିତି ରୋଜଗାର ଫୁଣି କରିବ ଲୋନ୍ ଫୋନ୍ ଦାୟିତ୍ୱ ସବୁ ମୁଁ ବୁଝିବି ତୁମେ ବେପାର ଖାଲି ବଢ଼େଇ ଚାଲ ହୁଁ ଆସ ଆମ ଅଫିସ୍ରେ ଆସ ଲୋନ୍ ଫୋନ୍ କଥା କଲିକତା କଟକରୁ ଆସିବ ମାଲ୍ କଟକରୁ ନ ଆସିଲେ କଲିକତାରୁ ଆସିବ ବେପାର ବଢ଼ାଅ ବେପାର ବଢ଼ାଅ ଜିନିଷ ଆସ ଦେଖା ହେବ ଆସ ଟ୍ରାନ୍ସପୋର୍ଟ୍ ଇମ୍ପୋର୍ଟ୍ ସବୁ କଥା ମୁଁ ବୁଝିଦେବି ବେପାରରେ କୌଣସି ହେଳା ହେବନି ପିଲା ରଖି ବେପାର କର

ଆଜ୍ଞା ଆଜ୍ଞା